ଆମ ପରିବାରରେ ଆମେ ଆଠ ଜଣ ବସବାସ କରୁଅଛୁ ଜେଜେବାପା ଜେଜେମା' ବାପା ମା' ଭାଇ ଓ ଭଉଣୀ ଜେଜେବାପା ବେଳେବେଳେ ଭାଗବତ ବହି ବସି ପଢ଼ନ୍ତି

କେତେବେଳେ ବଗିଚା ଆଡ଼େ ବି ବୁଲିଯାଆନ୍ତି ଜେଜେମା' ସନ୍ଧ୍ୟା ସମୟରେ ବେଳେବେଳେ ଗପ କହନ୍ତି ମୋ' ବାପା ଚାଷ କରନ୍ତି ଏବଂ ମୋ' ମା' ଘର କାମ କରନ୍ତି ଭାଇ ଓ ଭଉଣୀମାନେ ଆମେ ଚାରି ସମସ୍ତେ ପାଠ ପଢ଼ୁଅଛୁ ଏବଂ ମୋର ସାଙ୍ଗମାନେ ହେଲେ ବିକ୍ରମ ଦିବ୍ୟ ସୁକ୍ରୁ ଅନୀଲ ସେମାନେ ଘର ଛାଡ଼ି ସହରରେ ପାଠ ପଢ଼ୁ ଅଛନ୍ତି